ଋତୁସ୍ରାବ ସ୍ତ୍ରୀଲୋକଙ୍କ ସାଧାରଣତଃ ମାସିକ ଋତୁସ୍ରାବଟାକୁ ଧରା ଯାଇଥାଏ ଏହି ସମୟରେ ସେମାନେ ତାର ଏକ ନିର୍ଦ୍ଧିଷ୍ଟ ନୀତିନିୟମ ଭିତରେ ସେମାନେ ରହିଥାନ୍ତି ଏବଂ ତା' ପାଇଁ ସେମାନେ ଅନ୍ୟ କୌଣସି କାହାକୁ ନ ଛୁଇଁବା ଏବଂ ନିଜେ ଯେକୌଣସି ପାଣି ହାତ ନ ହେବା ଏହିପରି ରହି ଫଳରେ ନିଜର ସ୍ୱାସ୍ଥ୍ୟ ରକ୍ଷା ଦୃଷ୍ଟିରେ ସେମାନେ ଏଇଟାକୁ ଗ୍ରହଣ କରିଥାନ୍ତି